ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ଧନ୍ଦା ମୂଳକ ଶିକ୍ଷା ଦେବା ନିହାତି ଜରୁରୀ କାରଣ ଏହା ଏକ ମୌଳିକ ଶିକ୍ଷା ଏହି ଶିକ୍ଷା ବଳରେ ପିଲାମାନେ ଜୀବିକା ନିର୍ବାହନ କରନ୍ତି ଏବଂ ଆତ୍ମନିର୍ଭରଶୀଳ ହୁଅନ୍ତି ବର୍ତ୍ତମାନ ଦୁନିଆଁରେ ସରକାରୀ ଚକିରିଟିଏ ପାଇବା ବହୁତ କଷ୍ଟ କିନ୍ତୁ ଯଦି ସେମାନେ ଏକ କି ବିଦ୍ୟା ଶିଖିଥିବେ ତ ସେମାନେ ନିଜେ ନିଜର ରୋଜଗାର କରିପାରିବେ ଏବଂ ଆଉ ଚାରି ପାଞ୍ଚ ଜଣଙ୍କୁ ନିଜ ରୋଜଗାରରେ ସାମିଲ କରିପାରିବେ ସେ ପଶୁ ପାଳନ କୁକୁଡ଼ା ପାଳନ କିମ୍ବା ପ୍ଳମ୍ବିଙ୍ଗ ହେଉ ଯେକୌଣସି ବିଦ୍ୟା ଶିଖିଲେ ସେ ନିଜେ ବର୍ତ୍ତମାନ ଦୁନିଆରେ କିଛି ରୋଜଗାର କରିପାରିବ